ମୁଁ ମୋର ସାଙ୍ଗ ପାଇଁ ଏକ ଖାଦ୍ୟ ତିଆରି କରିଛି ଯାହାକି ତାହାକୁ ଅନେକ ପ୍ରକାରରେ ଭଲ ଲାଗିଥାଏ ସେ ମୋର ତିଆରି କରିଥିବା ଖାଦ୍ୟକୁ ବହୁତ ପ୍ରଶଂସା କରିଥାଏ ଏବଂ ସେ ନିଜେ ମଧ୍ୟ ଏହାକୁ ତିଆରି କରିବା ପାଇଁ ମତେ ଶିଖାଇବା ପାଇଁ କହିଥାଏ ଯାହାକି ମୁଁ ମଧ୍ୟ ତାହାକୁ ଶିଖାଇବା ପାଇଁ ଆଗ୍ରହ ତେଣୁ ମତେ ଶିଖେଇବା ପାଇଁ ବହୁତ ପସନ୍ଦ ମୁଁ ତାହାକୁ ଅନେକ ପ୍ରକାରରେ ବୁଝାଇ ଶିଖାଇ ସିଏ ଏହି କାର୍ଯ୍ୟକୁ କରିଥାଏ ଏବଂ ତାକୁ ଶିଖିବା ପାଇଁ ମଧ୍ୟ ପସନ୍ଦ ସେ ଶିଖିଲେ ତା ଅନ୍ୟମାନଙ୍କୁ ମଧ୍ୟ ଶିଖାଇଥାଏ ଏବଂ ଏମିତି ପ୍ରକାରରେ ଶିଖାଇ ଶିଖାଇ ଶିଖେଇବା ଜିନିଷଟି ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଆମକୁ ନିଜେ ଯାହା ଜାଣିଛୁ ତାହାକୁ ଅନ୍ୟକୁ ଶିଖେଇବାକୁ ପଡ଼ିବ ଏବଂ ସେ ଯାହା ଶିଖିଛି ନିଜେ ଶିଖିବାକୁ ପଡ଼ିବ ଏମିତି ପ୍ରକାରରେ ଲୋକାୟତ ରହିଯାଇଥିବ ପ୍ରତିଭାଟି ପ୍ରସାରିତ ହେବ ଏବଂ ଆମକୁ କୌଣସି ଅନ୍ୟ କାହାରୀକୁ ପଇସା ଦେଇ କିମ୍ବା ତାକୁ ପ୍ରାର୍ଥନା କରି ସେଇ କଥାକୁ ବା କିଛି ଶିଖିବାକୁ ପଡ଼ିବ ନାହିଁ ଯାହାକି ଆମେ ନିଜ ସାଙ୍ଗ ବା ସାଥି ଦ୍ୱାରା ଏହି କାର୍ଯ୍ୟଟି ଶିଖିପାରିବା ଏବଂ ଆମକୁ ଅନ୍ୟ କାହାରି ଉପରେ ବା ଅନ୍ୟ କାହାକୁ ଏମିତି ବାରମ୍ବାର କହିବାକୁ ପଡ଼ିବ ନାହିଁ ଯାହାକି ନିସଙ୍ଗଦ ରହିପାରିବ